ଆସନ ଜଣେ ମନ୍ତ୍ରୀକୁ ଆସନ ଏମ୍ ଏଲ୍ ଏ ଏମ୍ ଏଲ୍ ଏ ଏମ୍ ପି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେବାକୁ ଆସନ ତାଙ୍କର ବୃଦ୍ଧି ଓ ଶକ୍ତି ସାହାଯ୍ୟରେ ତାଙ୍କର ଗୋଟେ ଦଳ ବା ସଂଗଠନର ଅଧିନାୟକ ପ୍ରତିନିଧି ଭାବରେ ସେ ଜଣେ ଆସନରେ ଗ୍ରହଣ କରିବାକୁ ଚାହୁଁଛନ୍ତି ତାଙ୍କର ବୃଦ୍ଧି ଓ ଶକ୍ତି ବଳରେ ତାଙ୍କର ଆସନ ଏମିତି ଏମ୍ ପି ଓ ଜଣେ ଏମ୍ ପି ମନ୍ତ୍ରୀ ଜଣେ ଯେହେତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କର ଆସନ ଗ୍ରହଣ ସେ ଜଣେ ଆସନ ଆସନର ବୃଦ୍ଧି ଓ ବୃଦ୍ଧି ଓ ଶକ୍ତି ବଳରେ ସେ ଆସନ ସାହାଯ୍ୟ କରନ୍ତି ତେଣୁ ମାନ ଯଦି ମନରେ ଦୃଢ଼ତା ଥାଏ ତା'ହେଲେ ଆସନ ଆପେ ଗ୍ରହଣ କରିବାକୁ ବୃଦ୍ଧି ଓ ଶକ୍ତି ଇଚ୍ଛା ଓ ପ୍ରକୃତି ପ୍ରକାଶ କରେ ତେଣୁ ଆସନ ଯାହା ମନ ମନ ମନବଳ ବୃଦ୍ଧି ହୁଏ ତେବେ ଆସନ ମଧ୍ୟ ଆପେ ଆପେ ଆସିଯାଏ ଓ ବୃଦ୍ଧି ବଳ ହେଲେ ବି ହେବ ନାହିଁ ବୃଦ୍ଧି ପ୍ରୟାସ କରିବାକୁ ହେଲେ ମନ ବୃଦ୍ଧି ବଳ ହେଲେ ଲୋକଙ୍କର ସମୃଦ୍ଧଶାଳୀ ବି ଆସନ ବୁଦ୍ଧି ଶକ୍ତି ହେଲେବି ଆସନ କରିବାକୁ ପ୍ରତିଷ୍ଠା